ଦେଖନ୍ତୁ ମୁଁ ବହୁତ ସମୟରେ ବଳକା ଖାଦ୍ୟ ବା ବଳକା ସାମଗ୍ରୀରୁ ଖାଦ୍ୟ ସୃଷ୍ଟି କରେ ଏବଂ ମୁଁ ଜାଣିଛି କି ଆମେ ଯଦି ବଳକା ସାମଗ୍ରୀ ବା ସେ ବଳକା ଖାଦ୍ୟକୁ ଫିଙ୍ଗି ଦେବା ତା'ହେଲେ ତାହା ଆମର ହିଁ କ୍ଷତି ହେବ ଏବଂ ସମସ୍ତେ ଜାଣିଛନ୍ତି କି ବଳକା ସାମଗ୍ରୀ ଯଦି ଆମେ ବ୍ୟବହାର ନ କରୁଛୁ ତା'ହେଲେ ଆମେ ଅନ୍ୟ କାହାକୁ ଦେଇ ଦେବା ଦେଇ ଦେବା କଥା କି ବଳକା ଖାଦ୍ୟ କୌଣସି ପଶୁ ପକ୍ଷୀଙ୍କୁ ଦେଇ ଦେବା ଉଚିତ କିନ୍ତୁ କିନ୍ତୁ କିନ୍ତୁ ମୁଁ କହିବା ମତରେ ଯଦି ବି ଆମେ ଅନ୍ୟ କାହାକୁ ସେହି ବଳକା ସାମଗ୍ରୀ କିମ୍ବା ଖାଦ୍ୟ ଦେଉ ନାହୁଁ ସେଇ ସେହି ବଳକା ସାମଗ୍ରୀରୁ ଆମେ ଖାଦ୍ୟ ସୃଷ୍ଟି କରିବା ଦରକାର ଏବଂ ମୁଁ ମଧ୍ୟ ସେହି ବଳକା ସାମଗ୍ରୀ ଠୁ ଖାଦ୍ୟ ସୃଷ୍ଟି କରିଛି ଏବଂ ଏବଂ ସେ କଥା ମୋ ମା' ମୋତେ ଶିଖାଇଥିଲେ ତାଙ୍କ ଠୁ ମୁଁ ସେଇ ପ୍ରେରଣାଟା ପାଇଥିଲି ବର୍ତ୍ତମାନ ତ ମୁଁ ହଷ୍ଟେଲ ଅଛି ମୁଁ ସେ କଥା ଜାଣିନି କିନ୍ତୁ ଦେଖନ୍ତୁ ଆପଣମାନେ ସମସ୍ତେ ବି ସେହି ବଳକା ସାମଗ୍ରୀକୁ ଦୁର୍ବ୍ୟବହାର କରନ୍ତୁ ନାହିଁ ଏବଂ ପାାରୁଛନ୍ତି ତ କୌଣସି ପ୍ରକାର ଖାଦ୍ୟ ସୃଷ୍ଟି କରନ୍ତୁ ଏବଂ ଆପଣ ବି ଖାଦ୍ୟ ତିଆରି କଲେ ପରେ କରିସାରିଲା ପରେ ଭାବିବେ କି ସେଇ ବଳକା ସାମଗ୍ରୀକୁ ଯଦି ଫିଙ୍ଗି ଦେଇଥାନ୍ତେ ତ ତା'ର କ'ଣ ଅବସ୍ଥା ହେଇଥାନ୍ତା ଅଯଥା ନଷ୍ଟ ହୋଇଥାନ୍ତା ସେଥିପାଇଁ ଆପଣ ବି ତିଆରି କରନ୍ତୁ